ମୁଁ ସାରା ସମାଜକୁ ମୁଁ ଲେଖନୀ ମାଧ୍ୟମରେ ଚେତାଇ ଦେବାକୁ ଚାହୁଁଛି କାହିଁକି ନା ଆଜିକାଲିକା ଲୋକମାନେ ଦ୍ରୁତଗତିରେ ଅବଗତି ଆଡ଼କୁ ପ୍ରସାରିତ ହେଉଛନ୍ତି ଏହା ଏକ ଖରାପ ସମାଚାର ଏହି ଖରାପ ସମାଚାରକୁ ଦୂର କରିବା ପାଇଁ ମୁଁ ମୋର ଚେଷ୍ଟା ଜାରି କରିବି ଆଉ ଏହି ପାଇଁ ମୁଁ ମୋ ଲେଖନୀ ମାଧ୍ୟମରେ ଏହାକୁ ପ୍ରଚାର କରିବାକୁ ଚାହୁଁଛି ମୁଁ ଏହିସବୁ କଥା ଏବଂ ବିଷୟରେ ଲେଖି ଲୋକମାନଙ୍କୁ ସଚେତନ କରିଦେବାକୁ ଚାହୁଁଛି ଯେ ଆପଣମାନେ ଯେଉଁ ରାସ୍ତାକୁ ଚୟନ କରିଛନ୍ତି ଏବଂ ନିଜ ଦେଶର ସଂସ୍କୃତିକୁ ଭୁଲି ଯାଇଛନ୍ତି ତାହା ଭୁଲ ଆପଣ ଦେଶର ସଂସ୍କୃତିକୁ ନ ଭୁଲି ସେହି ବାଟରେ ଆଗକୁ ବଢ଼ନ୍ତୁ ଆମ ଦେଶ ହିଁ ଆମକୁ ସାକାର କରିବ ଏବଂ ଆମ ସଂସ୍କୃତିକୁ ମଧ୍ୟ ସାକାର କରିବ